ଆମର ତ ପ୍ରିୟ ଗେମ୍ କହିଲେ କ୍ରିକେଟ ଭଲି ଫୁଟବଲ ବ୍ୟାଡ଼ମିଣ୍ଟନ ଏବଂ ଚେସ୍ ଏହା ମଧ୍ୟରୁ କ୍ରିକେଟ ହଉଛି ଅନ୍ୟତମ ଏବଂ ଏହା ମଧ୍ୟ ସର୍ବ ଭାରତରେ ସର୍ବ ବିଶ୍ୱରେ ପରିଚିତ ଫୁଟୁବଲ ଭଳି ଏବଂ ହକି ଭଳି ଏହା ହେଲେ ମଧ୍ୟ ଆହୁରି ଅନେକାଂଶରେ ବିଶେଷ ଭାବରେ ପରିଚିତ କ୍ରିକେଟ ସବୁଠାରୁ ସଂଘର୍ଷପୂର୍ଣ୍ଣ ଗେମ୍ ବା ସଂଘର୍ଷପୂର୍ଣ୍ଣ ମ୍ୟାଚ୍ କହିଲେ ଅପତୁକ୍ତି ହେବ ନାହିଁ ଆପଣ କ୍ରିକେଟ କୁହନ୍ତୁ ଆପଣ ଭଲି କୁହନ୍ତୁ ଆପଣ ବ୍ୟାଡ଼ମିଣ୍ଟନ କୁହନ୍ତୁ ଆପଣ ଚେସ୍ କୁହନ୍ତୁ ଏବଂ ହକି କୁହନ୍ତୁ ଏହି ଚାରି ପାଞ୍ଚଟା ଗେମ୍ ଭିତରୁ କ୍ରିକେଟ ହେଉଛି ଅନ୍ୟତମ ଏହାର ଉଦାହରଣ ସର୍ବ ବିଶ୍ୱରେ ଭାରତରେ ଏବଂ ସାରା ରାଜ୍ୟରେ ଏହା କ୍ରିକେଟ ଲୋକପ୍ରିୟତା ସୃଷ୍ଟି ଏବଂ ଲୋକପ୍ରିୟତା ହୋଇଥିବାରୁ ଏଇ ଗେମ୍କୁ ଆପଣେଇ ପାରିଛନ୍ତି